ମୋବାଇଲ୍ ଗୋଟେ ଏପରି ଏକ ସିଷ୍ଟମ ଯେଉଁଥିରେକି ପ୍ରତ୍ୟେକ ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ଜିନିଷ ବାହାରିଥାଏ କିମ୍ବା ଏହାଦ୍ୱାରା ଲୋକମାନେ ଜାଣିଥାନ୍ତି ଏବଂ ମୋବାଇଲକୁ ଠିକ୍ ଭାବରେ ୟୁଜ୍ ନ କରିବା ପର୍ଯ୍ୟନ୍ତ ଚାର୍ଜ ଫୁଲ୍ ନ ହେବା ପର୍ଯ୍ୟନ୍ତ କିମ୍ବା ଚାର୍ଜ ଫୁଲ୍ ଫୁଲ ହେବା ପର୍ଯ୍ୟନ୍ତ ଅଧିକ ପରିମାଣରେ ଚାର୍ଜ କରିବା ଦ୍ୱାରା ଏହା ମୋବାଇଲ୍ ଖରାପ ହୋଇଯାଏ ଏବଂ ଫୁଟିବାକୁ ଲାଗିଥାଏ ଏବଂ ଗରମ ହେବା ପର୍ଯ୍ୟନ୍ତ ଏହା ବେଶି ପରିମାଣରେ